ଆମ ଖୋର୍ଦ୍ଧା ଜିଲ୍ଲାରେ ଆଗ ଅପେକ୍ଷା ବିଶେଷ ପରିବର୍ତ୍ତନ ଘଟିଛି ଯେପରିକି ଆଗ ଆଗ ସମୟରେ ସମସ୍ତେ ଜମିରେ ଫସଲ କରି ସେହିଥିରୁ ହିଁ ଚଳୁଥିଲେ ତାରି ଫସଲ ଉପରେ ନିର୍ଭର କରୁଥିଲେ ଏବେ କିନ୍ତୁ ସେ ସମସ୍ୟା ନାହିଁ ଯେ ଯେଉଁମାନେ ଫସଲ କରି ଚଳୁଛନ୍ତି ନହେଲେ କିଛି କିଛି ଲୋକ ବାହାରକୁ ମଧ୍ୟ କାମ ପାଇଁ ଯାଉଛନ୍ତି ଆଉ କିଛି ଲୋକ ହସ୍ତଶିଳ୍ପ ବସାଇ ନିଜର ରୋଜଗାର ମଧ୍ୟ କରିପାରୁଛନ୍ତି ଖୋର୍ଦ୍ଧା ଜିଲ୍ଲାରେ ଲୁଙ୍ଗି ଗାମୁଛା ହେଉଛି ଆମର ପ୍ରସିଦ୍ଧ ସେ ମାନେ ନିଜେ ନିଜେ ହସ୍ତ ଶିଳ୍ପ ଦ୍ଵାରା ନିଜର ରୋଜଗାର କରିପାରୁଛନ୍ତି ବାହାରକୁ ମଧ୍ୟ ପଠାଇ ପାରୁଛନ୍ତି କେଉଁଠି ଆମର ମେଳା ମହୋତ୍ସବରେ ମଧ୍ୟ ବିକ୍ରି କରିପାରୁଛନ୍ତି ଏହାଦ୍ୱାରା ସେମାନେ ଲାଭବାନ ମଧ୍ୟ ହେଇ ପାରୁଛନ୍ତି ଏହା ଯୋଗୁ ଅର୍ଥନୀତି ଉପରେ ଆମର ବିଶେଷ ଅସୁବିଧା ହେଉ ନାହିଁ ସେଥିପାଇଁ ପି ଲୋକମାନେ ବହୁତ ଖୁସିରେ ଅଛନ୍ତି